ମୁଁ ସେଇ ପାଞ୍ଚଟି ତାରିଖ ମନେରଖିଛି ଦୁଇ ଅକ୍ଟୋବର ଦୁଇ ହଜାର ବାଇଶ ତିନି ଫେବୃଆରୀ ଦୁଇ ହଜାର ତେଇଶ ନଅ ମାର୍ଚ୍ଚ ଦୁଇ ହଜାର ବାଇଶି ପାଞ୍ଚ ମେ' ଦୁଇ ହଜାର କୋଡ଼ିଏ ଦଶ ଡିସେମ୍ବର ଦୁଇ ହଜାର ଦୁଇ